ଆମେ ହେଉଛୁ ଓଡିଆ ଆମର ଭାଷା ହେଉଛି ଓଡିଆ ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି ଆମେ ଓଡିଆ କହିଲେ ଆମ ବୁଝାଉଥିଲା ଏପଟେ ପଶ୍ଚିମବଙ୍ଗର ଆରମ୍ଭ କରିକି ବିହାରର ଖରସୁଆଁଠୁ ଆରମ୍ଭ କରିକି ସେପଟେ ଆପଣଙ୍କର ବିଶାଖାପାଟଣା ରାଜମହେନ୍ଦ୍ରୀ ପର୍ଯ୍ୟନ୍ତ କିନ୍ତୁ ଆମର ପୂର୍ବ ପୁରୁଷମାନେ ଓଡିଆକୁ ଗୋଟିଏ ଆମ ଯେଉଁ ରାଷ୍ଟ୍ର ହେଇଛି ଆମ ଓଡ଼ିଶା ଗୋଟିଏ ଭାଷା ଭିତ୍ତିକ ରାଜ୍ୟ ଆମ ପରେ ଯେଉଁ ରାଜ୍ୟ ହୋଇଛି ସେ ଅଲଗା ପ୍ରକାର ରାଜ୍ୟ କିନ୍ତୁ ଆମ ଭାଷା ଭିତ୍ତିକ ରାଜ୍ୟ ଆମ ଭାଷାକୁ ନେଇକି ଆମ ରାଜ୍ୟ ହୋଇଛି ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି ଜଗନ୍ନାଥଙ୍କୁ ନେଇକି ଏଇଟା ହେଉଛି ଆମର ଆମ ସଂସ୍କୃତି ଭାଷା ଭାଷା ଆଉ ସଂସ୍କୃତିର ପରସ୍ପର ପରିପୂରକ ଏଇଟା ହେଉଛି ଓଡିଆ ଆମର ପରିଚୟ ଜଗନ୍ନାଥ ହେଉଛି ଆମର ପରିଚୟ ତେଣୁ ଆମ ରାଜ୍ୟକୁ ଜଗନ୍ନାଥ ଦେଶ ବୋଲି କୁହାଯାଏ ଆମର ସଂସ୍କୃତି ହେଉଛି ସନାତନ ସଂସ୍କୃତି ଏବଂ ପରିଚୟ ହେଉଛି ଓଡିଆ ଆମର ପ୍ରଭୁ ହେଉଛନ୍ତି ଜଗନ୍ନାଥ ତେଣୁ ସଂସ୍କୃତି ଆଉ ଆପଣ ଭାଷା ଏହା ହେଉଛି ପରସ୍ପର ପରସ୍ପର ପରିପୂରକ ଆଉ ଆମେ କହିଲେ ଓଡ଼ିଶା କହିଲେ ଆମର ବର୍ତ୍ତମାନ ଯେଉଁ ପରିଚୟ ଆମର ଅଛି ଓଡିଆ କହିଲେ ଆମେ ଗର୍ବ ଅନୁଭବ କରୁଛୁ ଆମେ ଜଣେ ଓଡିଆ ତେଣୁ ସଂସ୍କୃତି ଯାହା ରହିଛି ଆମର ଓଡ଼ିଶାରେ ତେଣୁ ନିଶ୍ଚିତ ଭାବରେ ପ୍ରଭାବିତ କରୁଛି ଓଡିଆ ଭାଷା ଓ ସାହିତ୍ୟ ହେଉଛି ପୁରାତନ ସାହିତ୍ୟ ଆମର ଅତୀତରେ ଶାରଳା ଦାସଠୁ ଆରମ୍ଭ କରିକି ଯାହା ରହିଛନ୍ତି ଓଡିଶାରେ ଆମକୁ ରାମାୟଣ ହେଉ ଆମର ସେପଟେ ହେଲେ ଜଗନ୍ନାଥ ଦାସ ହେଉ ମହା ଭାଗବତ ହେଉ ଯାହା ଆମକୁ ସବୁ କରିଛନ୍ତି ଏଇଟା ଲିପି ଯେଉଁଟା ରହିଛି ଭାଷା ଲିପିକୁ ଯେଉଁ ଆମର କରିଛନ୍ତି ସବୁ ପୁରାଣ ସାହିତ୍ୟକୁ ଅନୁବାଦ କରିଛନ୍ତି ସଂସ୍କୃତ ସାହିତ୍ୟରୁ ତେଣୁ ସେଥିପାଇଁ ଆମେ ଗର୍ବ ଅନୁଭବ କରୁଛୁ